ଆମକୁ ଏ ବୃତ୍ତି ମଜା ଲାଗେ ଏଥିପାଇଁ ଯେ ଆମେ କିଛି ପଇସା ବିନିଯୋଗ ନ କରି ଆମେ ବେପାର କରୁ ଆମେମାନେ ଡ଼ଙ୍ଗା ସାହାଯ୍ୟରେ ନଦୀ ଭିତରକୁ ଯାଉ ମାଛ ଧରିବା ପାଇଁ ଆଉ ସେ ମାଛକୁ ସବୁ ଆମେ ଜାଲ ପକେଇ ଧରୁ ଆଉ ତାକୁ ଘରୁ ଡେକ୍ଚି ଆଉ ବାଲ୍ଟି ଏ ସବୁ ସାହାଯ୍ୟରେ ମାଛକୁ ଭିତରେ ଆମେ ରଖିକି ତା'କୁ ଜିଅନ୍ତା ମାଛ ଯେହେତୁ ଥାଏ ତାଙ୍କୁ ଏମିତି ରଖିକି ନଦୀରୁ ଆମେ ନେଇକି ଆସୁ ଘରେ ଆଉ ସେ ମାଛକୁ ସବୁ ଗାଁ ଗାଁ ବୁଲି ଆମେ ବିକ୍ରୀ କରୁ ଯେତେବେଳେ ବର୍ଷା ହୁଏ ଅଧିକ ନଦୀ ଭିତରକୁ ଯିବାପାଇଁ ମନା କରନ୍ତି ଯାଇପାରୁ ନା ଯେତେବେଳେ ଆମେ କ'ଣ କରୁ ନା ବରଫ ଦିଆ ମାଛ ସବୁ ବାହାର ରାଜ୍ୟରୁ ଆସେ ସେ ମାଛକୁ ସବୁ ନେଇକି ଆସୁ ମାଛ ଗାଡ଼ି ପାଖକୁ ଯିବାପାଇଁ ପଡ଼େ ଆମକୁ ସେଠିକି ଯାଉ ଯାଇକି ମାଛ ନେଇକି ଦୂରରୁ ଆସୁ ଆଉ ଆସି ତା'କୁ ଗାଁ ଗାଁ ବୁଲି ବିକ୍ରୀ କରୁ ବିକ୍ରୀ କରୁ ଆଉ ଯେତେବେଳେ ବି ସେ ମାଛ ନ ଆସେ ଆମେ କ'ଣ କରୁ ବର୍ଷା ଦିନରେ ବିଲରୁ ମାଛ ମାରୁ ବିଲରୁ ମାଛ ମାରି ସେ ମାଛକୁ ମାଛ ବିକ୍ରୀ ହୁଏ ମାଛକୁ ରଖି ଶୁଖେଇ ତାକୁ ଶୁଖୁଆ କରିକି କି ବି ବିକ୍ରୀ କରୁ ଆଉ ବର୍ଷା ଦିନରେ ଟିକେ ବେପାର ହେତେ ଭଲ ହୁଏନି ଆଉ ମୁଁ ଚାହୁଁଛି ମୋର ପରବର୍ତ୍ତୀ ପିଢ଼ି ଏଇ ବୃତ୍ତିରେ ଲିପ୍ତ ନ ହୁଅନ୍ତୁ ସେ କିଛି ସରକାରୀ ଚାକିରୀ କରନ୍ତୁ କିମ୍ବା ବେସରକାରୀ ହେଉ ସରକାରୀ ହେଉ ଚାକିରୀଟିଏ କରି ସେଇ ନିଜେ ରୁହନ୍ତୁ ଭଲରେ